ବିଦ୍ୟାଳୟ ହେଉଛି ଏକ ଏମିତି ବିଦ୍ୟାପୀଠ ଯେଉଁଠି ଦେଶର ଭବିଷ୍ୟତକୁ ଗଢ଼ି ଥାନ୍ତି ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଆନ୍ତି କିଛି ନା କିଛି ଶିକ୍ଷା ଅର୍ଜନ ପାଇଁ ସେମାନେ ଯେଉଁ କିଛି ଶିକ୍ଷା ପାଇଥାନ୍ତି ବିଦ୍ୟାଳୟରେ କିମ୍ବା ଦିଆଯାଏ ସେହିସବୁ ତାଙ୍କ ଭବିଷ୍ୟତ ଜୀବନରେ ଯେମିତି କାର୍ଯ୍ୟକାରୀ ହେବ ସେମାନେ ଯେମିତି ଏକ ଭଲ ମଣିଷଟେ ହେବେ ସେହିପରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗଢ଼ାଯାଏ ଛାତ୍ରଛାତ୍ରୀ ପଢ଼ି ଶିକ୍ଷା ଅର୍ଜନ କରିବାର ମୂଳ ମାର୍ଗ ହେଉଛି ବିଦ୍ୟାଳୟ ଏହି ବିଦ୍ୟାଳୟ ରେ ସବୁ ପ୍ରଶିକ୍ଷଣ ପଦ୍ଧତି ଭଲ ରହିବା ଦରକାର ଯେମିତି ଶିକ୍ଷା ଦାନ କରୁଥିବା ଶିକ୍ଷକ ସେଥିରେ ରହୁଥିବା ମେମ୍ବର୍ ଏମାନେ ସବୁ ବିଦ୍ୟାଳୟର ସୁପରିଚାଳନା ଯେମିତି ହେଉଥିବା ସେହିପରି ଭାବରେ ବିଦ୍ୟାଳୟରେ ଏହାକୁ ଦୃଷ୍ଟିରେ ରଖି ସବୁ କାର୍ଯ୍ୟ ଓ ସମ୍ପନ୍ନ କରି ସନ୍ତୁଳନ ରକ୍ଷା କରିବା କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କଲେ ସେମାନେ ସବୁ କ୍ଷେତ୍ରରେ ଆଗେଇ ଯିବେ କିଏ ପାଠ ପଢ଼େ ତ କିଏ ଖେଳକୁଦରେ ଯାଏ ଏମିତି ହୋଇଥାଏ ଗୋଟେ ପ୍ରତିଦିନ ପହଁରିବା ପାଇଁ ଅଧ ଘଣ୍ଟା ଚାହିଁ ଅଧା ଘଣ୍ଟା ଘଣ୍ଟେ ଚାହାନ୍ତି